ମୁଁ ଶଙ୍କର ବାରିକ୍ କହୁଛି ମୁଁ ଶୁଭମ ଅଟୋବାଲାକୁ କହିବାକୁ ଚାହୁଁଛି ମୁଁ ବାଦାମବାଡ଼ି ଠିଆହେଇଥିଲି ସେ ଏପର୍ଯ୍ୟନ୍ତ ଆସିଲାନି ବୋଲି ମୋ କାମରେ ଡ଼େରି ଥିଲା ବୋଲି ମୁଁ ଅନ୍ୟ ଅଟୋ ଯୋଗୁ ପଳେଇଥିଲି